ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ତିନିଲକ୍ଷ ଚାଳିଶ ହଜାର ନଅଶହ ପଞ୍ଚାନବେ ଚାରିଲକ୍ଷ ବତିଶହଜାର ଚାରିଶହ ପଚିଶ ପାଞ୍ଚଲକ୍ଷ ଅଡ଼ଚାଳିଶ ହଜାର ଛଅଶହ ବତିଶ ସାତଲକ୍ଷ ଅଣଚାଳିଶ ହଜାର ଚାରିଶହ ଅଡ଼ତିରିଶ ନଅଲକ୍ଷ ବାଇଶ ହଜାର ଛଅଶହ ପଚିଶ